କଟକ ଜିଲ୍ଲାରେ ସ୍ଥାନୀୟ ସରକାର ଯିଏ କି ନବୀନ ସରକାର ଅଛନ୍ତି ଯାହାଫଳରେକି ତାଙ୍କ ଦ୍ଵାରା ଆମେ ବହୁତ କିଛି ସୁବିଧା ପାଇ ପାରୁଛୁ ଯେମିତିକି ନାରୀ ସଶକ୍ତିକରଣ ଯାହା ଫଳରେ ସେ ଏସ୍ ଏଚ୍ ଜି ଗ୍ରୁପ୍ ଗୋଟେ ଖୋଲା ହୋଇଛି ଯାହା ଫଳରେ ସିଏ ଆମକୁ ସେଥିରେ ବହୁତ କିଛି ସୁବିଧା ଦେଇପାରୁଛନ୍ତି ଯେମିତିକି ହେଲା ଅଧିକ ପଇସା ଦେଇକି ଅଳ୍ପ ଋଣ ନେଉଛନ୍ତି ଆଉ ଆମ ଆମ ସମସ୍ତଙ୍କ ପାଇଁ ବିଜୁ ଜନତା କାର୍ଡ଼୍ କରିଛନ୍ତି ସ୍ଵାସ୍ଥ୍ୟ କାର୍ଡ଼୍ ଯାହା ଫଳରେକି ସେ ସ୍ଵାସ୍ଥ୍ୟ କାର୍ଡ଼୍ରେ ଆମେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହୋଇପାରିବା ଆଉ ସେଇ ସେଇ ପଇସା ମଧ୍ୟ ସେ ନବୀନ ସରକାର ହିଁ ଦେଉଛନ୍ତି ଯାହା ଫଲରେକି ଓଡ଼ିଶାବାସୀଙ୍କର ଯେପରି କିଛି ଅସୁବିଧା ନ ହେଉ ତା'ଉପରେ ସେ ଅଧିକ ଧ୍ୟାନ ଦେଉଛନ୍ତି ଆଉ ସେ ଆଉ ସେ ବିଭିନ୍ନପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି ଯାହା ଫଳରେକି ଲୋକମାନେ ସଚେତନ ହେବେ ଯେମିତିକି ସଡ଼କ ସୁରକ୍ଷା ଆଉ ଆମର ହେଲା ମଦ ନିବାରଣ ଯାହା ଫଳରେକି ଲୋକମାନେ ସଚେତନ ହେବେ ଆଉ ସୁରକ୍ଷିତ ରହିବେ ତା'ପରେ ସେ ମାଗଣାରେ ମଧ୍ୟ ଚାଉଳ ବଣ୍ଟନ କରୁଛନ୍ତି ଯାହାଫଳରେକି ଯେଉଁମାନେ ଖାଇବାକୁ ପାଉନଥିଲେ ସେମାନେ ଖାଇବାକୁ ପାଇ ପାରୁଛନ୍ତି ରାସନ କାର୍ଡ଼୍ କରାହେଉଛି ଏହା ଦ୍ଵାରା ଓଡ଼ିଶାବାସୀ ବହୁତ ଉପକୃତ ହେଉଛନ୍ତି